ଆମ ଓଡ଼ିଶାରେ ବିଶେଷତଃ ଦେଖିବାକୁ ଗଲେ ନୃତ୍ୟର କଥା କହିଲେ ପ୍ରଥମେ ନୃତ୍ୟର କଥା କହିଲେ ଆସେ କିି ଓଡ଼ିଶୀ ନୃତ୍ୟ ଆଦିବାସୀ ନୃତ୍ୟ ବିଭିନ୍ନ ନୃତ୍ୟ ବିଶ୍ୱ ପ୍ରସିଦ୍ଧ ହୋଇଛି ବିଶ୍ୱ ପ୍ରସିଦ୍ଧ କହିଲେ ଠିକ୍ ହେବନି ବହୁତ ପ୍ରସିଦ୍ଧ ଲାଭ କରିଛି ସେହିପରି ଯଦି ମୁଁ ମୋ ନିଜର ନୃତ୍ୟ ପାଇଁ ଗୀତ ଚୟନ କରେ ତ ସେତେବେଲେ ପ୍ରଥମେ ଅନଲାଇନ୍ ମାଧ୍ୟମରେ ଯାଇକି ଦେଖେ କି କେଉଁ କେଉଁ ଗୀତ ସମସ୍ତଙ୍କର ପସନ୍ଦ ହେଉଛି ଲୋକମାନଙ୍କରେ ପସନ୍ଦ ହେଉଛି ସେଇଭଲି ଭାବରେ ମୁଁ ନିଜର ପାଇଁ ଗୀତ ଚୟନ କରେ ଏବଂ ସେହି ସେହି ଗୀତ ମାଧ୍ୟମରେ ନିଜର ନୃତ୍ୟକୁ ସଠିକ୍ ଭାବରେ ପ୍ରଦର୍ଶନ କରିବା ପାଇଁ ମୁଁ ବହୁତ ପ୍ରଚେଷ୍ଟା କରେ ଆଉ ସେଇ ଗୀତ ଚୟନ କରିବା ବେଲେ ମୁଁ ନିଜେ ଚୟନ କରେ ଅନଲାଇନ୍ ମାଧ୍ୟମରେ ଏବଂ ଯଦି ବି ମୋର ଗୁରୁଜନ ହୁଅନ୍ତୁ କିମ୍ବା ମୋର ସାଙ୍ଗସାଥି ହୁଅନ୍ତୁ ସେମାନଙ୍କ ସେମାନଙ୍କଠାରୁ ମତ ମଧ୍ୟ ନେଇଥାଏ ସେମାନେ ମଧ୍ୟ ମୋ ପାଇଁ ଠିକ୍ ଗୀତ ଚୟନ କରି ଦେଇଥାନ୍ତି ତେଣୁ ସେହି ସବୁ ଗୀତକୁ ମୁଁ ନିଜେ ନିଜର ଦକ୍ଷତା ମାଧ୍ୟମରେ ନିଜ ଠିକ୍ ଦେବା ପାଇଁ ବା ଠିକ୍ ସେ ଭାବରେ ପ୍ରଦର୍ଶନ କରିବା ପାଇଁ ବହୁତ ପ୍ରଚେଷ୍ଟା କରେ ଏବଂ ଗୀତ ଚୟନ ବେଲେ ମୋର ସେମିତି ଯେମିତି କିଛି ଭୁଲ୍ ହେବନାଇଁ ନୃତ୍ୟରେ ସେହିଭଳି ସେହି ସେହି କଥାକୁ ମୁଁ ଠିକ୍ସେ ଦେଖେ ଆଉ ନିଜର ନୃତ୍ୟ ପାଇଁ ଗୀତ ଚୟନ କରିଥାଏ